ହଁ ମୋ ପାଖରେ ଥିବା ପାଞ୍ଚ ଜଣଙ୍କ ନାମଟି ଠିକ୍ ଅଛି କହିଦେବି ମନମୋହନ ସ୍ୱାଇଁ ହରିହର ପ୍ରଧାନ ଦିପ୍ତିମୟୀ ସ୍ୱାଇଁ ଚିତ୍ତରଞ୍ଜନ ଦାସ ଦିବାକର ପାତ୍ର